ଆଜିର ଦୁନିଆରେ ଟେକ୍ନୋଲୋଜିର ବହୁତ ଉନ୍ନତି ହେଲାଣି ଟେକ୍ନୋଲୋଜି ପାଇଁ ଟ୍ରାନ୍ସପୋଟେସନ ଶିଳ୍ପ ବି ମଧ୍ୟ ବହୁତ ଉନ୍ନତି କଲାଣି ଟେକ୍ନୋଲୋଜିର ଚାହିଦା ପୁରା ଦେଶରେ ବ୍ୟାପିବାରେ ଲାଗିଛି ଟେକ୍ନୋଲୋଜି ପାଇଁ ଅତ୍ୟଧିକ ଗାଗାଡ଼ି ମୋଟରଗାଡ଼ି ମୋଟରଯାନ ଇତ୍ୟାଦି ସହଜରେ ତିଆରି କରାଯାଇପାରୁଛି ବହୁତ ଶିଳ୍ପରେ ମଧ୍ୟ ଟେକ୍ନୋଲୋଜିର ବ୍ୟବହାର ହେଉଛି ଟେକ୍ନୋଲୋଜି ପାଇଁ ଆମେ ଆଜି ଏତେ ଆଗକୁ ଆସିପାରିଛନ୍ତି ଟେକ୍ନୋଲୋଜିକୁ ଭଲ ଭାବେ ଜାଣିବା ଉଚିତ